ଯୋଗ ଶିଖିବା ପାଇଁ ଚ୍ୟାଲେଞ୍ଜ କହିଲେ ତ ମୋର ଏମିତି କିଛି ଚ୍ୟାଲେଞ୍ଜ ନାଇଁ ମୁଁ ଯୋଗ ଶିଖିବାର କାରଣ ମୋର ଶରୀର କେମିତି ଭଲ ରହିବ ମୋ ଶରୀର କେମିତି ସୁସ୍ଥ ରହିବ ଯୋଗ ଶିଖିବା ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ ଆଉ ମୁଁ ଯୋଗ ଶିଖିବାର କାରଣ ହେଲା ମୋ ଶରୀର ପାଇଁ ମୁଁ କରୁଛି ଆଉ ଆପଣ ଯେଉଁଟା କହୁଛନ୍ତି ଅସୁବିଧାର ସମ୍ମୁଖୀନ କଥା ଦେଖନ୍ତୁ ଆଜ୍ଞା ଯୋଗ ଶିଖିବା ପାଇଁ ମୁଁ ଏଇଟାକୁ ଯେଉଁଟା ପାଞ୍ଚଥର କରିବା କଥା ସେଇଟାକୁ କହିବ କି ନାଇଁ ମୁଁ ଏଇଟା ପନ୍ଦର ଥର କରିଦେବି ମୋ ସାଙ୍ଗେ ସାଙ୍ଗ ଏଇଟା ଭଲ ହୋଇଯିବ ସେମିତି କରିଲେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ ଆଜ୍ଞା କାହିଁକିନା ଯେଉଁଟା ଲିମିଟ୍ କ୍ରସ୍ ହବ ସେଇଟା ତ ଅସୁବିଧା ହବନା ସେଥିପାଇଁ ଯେଉଁଟା ଯେତିକି ଦରକାର ସେତିକି କରିଲେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବନି ହେଲା ଯୋଗ ଶିଖିବା ସମୟରେ ଗୋଟିଏ ବନ୍ଦ ରୁମ୍ ହୋଇଥିବ କି ଖେଲ ପଡ଼ିଆା ହୋଇଥିବ ଆରାମରେ ଯାଇକି ସେଥିରେ କରିବାକୁ ପଡ଼ିବ ଆଉ ଯୋଗ ଶିଖିବା ସମୟରେ ଯେଉଁ ଯେଉଁ ଯୋଗ କରୁଥିବ ସେଇଟାକୁ ଆର ଦିନ ଯେତେବେଲେ କରିବାକୁ ହୁଏ ସେଇଟାକୁ ଯଦି ଗୋଟେ ଯୋଗ ଆଜି ପାଞ୍ଚଥର କଲ କାଲିକି ଛଅ ଥର କରିବାକୁ ହୁଏ କାହିଁକି ନା ଷ୍ଟେପ୍ ଆଉ ଷ୍ଟେପ୍ ବଢ଼େଇଲେ ଦେହ ବି ଭଲ ରହିବ ଆଉ କଣ କହିବି ଆଜ୍ଞା ଏତିକିରେ